ହ୍ୟାଲୋ ହଁ ନମସ୍କାର କିଏ କହୁଛନ୍ତି ହଁ ଶୁଣନ୍ତୁ ସମାଜରେ ତ ବିଭିନ୍ନ ପ୍ରକାର ଦୁର୍ଘଟଣା ସବୁ ଘଟୁଛି ଯେଉଁଟାକି ଶିକ୍ଷଣୀୟ ହେବ ଦୁନିଆକୁ ଏବଂ ସତ୍ୟ ହେବ ସତ୍ୟ କଥା ଉପରେ ଆଧାରିତ ଯାହା ଆପଣ ଖବର ସଂଗ୍ରହ କରିବେ ତାକୁ ପରିପ୍ରକାଶ କରିବେ

ମେଡ଼ିକାଲକୁ ଯଦି ଯାଉଛନ୍ତି ମେଡ଼ିକାଲରେ କେଉଁଠି ଗରିବ ଲୋକମାନେ ଅଛନ୍ତି ବିଭିନ୍ନ ପ୍ରକାର ମେଡ଼ିସିନର ସୁବିଧା ପାଉନାହାନ୍ତି ଇଞ୍ଜେକସନର ସୁବିଧା ପାଉନାହାନ୍ତି ଏଗୁଡ଼ାକ ଖୋଜି କରି ଟିକେ ଆପଣଙ୍କୁ ଦେଖିବାକୁ ପଡ଼ିବ ମେଡ଼ିକାଲ ଭିତରେ ଏବଂ ସ୍କୁଲ କଲେଜରେ ମଧ୍ୟ ସେହିଭଳିଆ ପିଲାମାନେ ଆପସେଣ୍ଟ ରହୁଛନ୍ତି ଆପଣଙ୍କର ଲେକଚର୍ ମଧ୍ୟ ଆପସେଣ୍ଟ ରହୁଛନ୍ତି ସେମାନଙ୍କୁ କେମିତି ଗାଇଡ଼ କଲେ ସେମାନେ ରେଗୁଲାର କ୍ଲାସ କରିପାରିବେ ତା'ଉପରେ ଆପଣ ନ୍ୟୁଜ୍ କରିପାରିବେ ଆଉ ସମାଜରେ ବିଭନ୍ନ ପ୍ରକାର ଦୁର୍ଘଟଣା ଘଟୁଅଛି ଯେଉଁଟାକି ଲୋକମାନେ ଙ୍କ ନଜରକୁ ଆସୁନି ସେହି ଦୁର୍ଘଟଣା ଗୁଡ଼ିକ ଆପଣଙ୍କୁ ଦେଖିବାକୁ ପଡ଼ିବ କିନ୍ତୁ ଗୋଟିଏ କଥା ଯେ କ୍ରିମିନାଲ୍ ଯେଉଁ ଏରିୟାରେ ହେଉଛି କ୍ରିମିନାଲ୍ ମାନଙ୍କର ନ୍ୟୁଜ୍ ଛାଡ଼ିବା ପୂର୍ବରୁ ଟିକେ ଦେଖିକରି କରିବେ ଅର୍ଥାତ କୌଣସି କେସ୍ ଭିତରେ ପଶିଯିବେନି ଯଦି ହଠାତ କେସ୍ ଭିତରେ ପଶିଯିବେ ତା'ହେଲେ କିଛି ନା କିଛି ପ୍ରୋବଲେମ୍ ହେବ ତାକୁ ଟିକେ ଦେଖିକରି ଚାଲାକ ସହିତ ସେ ନ୍ୟୁଜ୍କୁ କଲେକ୍ସନ କରିବାକୁ ପଡ଼ିବ ଏସବୁ ଲାଇନ୍ରେ କାମ କଲେ ବେଟର୍ ଭଲ ହେବ ଶୁଣନ୍ତୁ ହଁ ଶିକ୍ଷା କ୍ଷେତ୍ରରେ ହଁ ଶିକ୍ଷା କ୍ଷେତ୍ରରେ କରିପାରିବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଯାହା ଯାହା ସବୁ ଦୁର୍ନୀତି ଚାଲୁଛି ଆପଣଙ୍କର ପରୀକ୍ଷା ଫି ହୋଇଥିବ ଯଦି ଦୁଇଶହ ଟଙ୍କା ତାକୁ ଚାରିଶହ ଟଙ୍କା ବଢ଼ାଇ ଦେଉଛନ୍ତି ଆଉ ଶିକ୍ଷା କ୍ଷେତ୍ରରେ ବହି ପତ୍ର ଯାହାଯେତିକି ମିଳିବା କଥା ପିଲାମାନଙ୍କୁ ମଧ୍ୟ ଠିକ ଟାଇମ୍ରେ ମିଳିପାରୁନି ଏଗୁଡ଼ା ପ୍ରବଳ ହେଉଛି ଲେକଚର୍ ମାନେ ଠିକରେ ଆସିକି କ୍ଲାସ କରୁନାହାନ୍ତି ସ୍କୁଲରେ ଟିଚର୍ ମାନେ ଆସିକି ଠିକରେ କ୍ଲାସ କରୁନାହାନ୍ତି ଘରେ ରହିକି କହିଥିବେ ଆମେ ସ୍କୁଲରେ ରହୁଛୁ ପ୍ରକୃତ ଦେଖିବାକୁ ଗଲେ ସ୍କୁଲରେ ସେମାନେ କ୍ଲାସରେ ଉପସ୍ଥିତ ନଥିଲେ ଘରେ ଥିଲେ ସେଥିପାଇଁ ଯଦି ଖବର ସଂଗ୍ରହ କରି କରି ଯଦି ଖବର କାଗଜରେ ଛପାଯିବ ତା'ହାଲେ ଆମ ସମାଜରେ ବହୁତ ଲୋକ ତାକୁ ପଢ଼ି କରି ଜାଣିପାରିବେ ଯେ ଏହି ଏହି ସ୍କୁଲରେ ବିଭିନ୍ନ ପ୍ରକାର ଦୁର୍ନୀତି ହେଉଛି ମେଡ଼ିକା ଡାକ୍ତରଖାନାରେ ଦୁର୍ନୀତି ହେଉଛି ଏସବୁ ଜିନିଷ କଲେ ଭଲ ହେବ ନାହିଁ ଆପଣ ଲେଖିକରି ଆଣିବେ ତାକୁ ପଏଣ୍ଟ ଗୁଡ଼ାକୁ ସେଠୁ ନୋଟ୍ କରିକି ନେଇଆସିବେ ତାକୁ ଘରେ ବସିକି ଆଉ ଟିକେ ମାନେ ବଡ଼ କରାଇକି ସଜାଇ କରି ଠିକ ଠାକ ଲେଖି ପାରିବେ ସବୁ ଜିନିଷ ଲେଖିକରିକି ପ୍ରେଜେଣ୍ଟରେ ଯେଉଁଠି ଉପସ୍ଥିତ ଥିବେ ସେଠି ତ ସବୁ ଜିନିଷ ଲେଖି ହେବନି ପଏଣ୍ଟ ଗୁଡ଼ାକ ଲେଖିକରି ନେଇଆସିବେ ଏବଂ ଘରେ ବସିକରି ନିରୋଳାରେ ବସି କରି ଠିକ ସେ ନ୍ୟୁଜ୍ଟାକୁ ଲେଖିବେ ଲେଖିକି ତା'ପରେ ଖବର କାଗଜକୁ ଛାପିବାକୁ ଦେଇଦେବେ ହଁ କୃଷି କ୍ଷେତ୍ରରେ ଆମର କୃଷକମାନେ ଆଜିକାଲି ବହୁତ ପଛରେ ଅଛନ୍ତି ସେମାନଙ୍କୁ ତାଲିମ ଦିଆଗଲେ କିପରି ସେମାନଙ୍କର ଉନ୍ନତି ହେବ ସେହିଟାକୁ ଦେଖିବେ କୃଷି କ୍ଷେତ୍ରରେ ଆଜିକାଲି ଆମର ଯେଉଁ ରାସାୟନିକ ସାର ବ୍ୟବହାର କଲେ ବିଭିନ୍ନ ପ୍ରକାର ରୋଗ ହେଉଛି ଏସବୁ ନ୍ୟୁଜ୍ ଆପଣ ଛାପିପାରିବେ ତା ବଦଳରେ ଜୈବିକ ସାର ପ୍ରଯୋଗ କଲେ ଲୋକମାନେ ନିରୋଗୀ ରହିପାରିବେ ଏସବୁ ବିଷୟରେ ଆପଣ ଛାପି ପାରିବେ ଏବଂ ଜୈବିକ ସାର ଉପରେ ବିଭିନ୍ନ ପ୍ରକାର କୃଷକ ମାନଙ୍କୁ ତାଲିମ ଦେବା ପାଇଁ ଏହାର ଏସବୁ କଥା ଆପଣ ପେପେର ରେ ଯଦି ଲେଖି କରି ଦେବେ ସରକାର ସଚେତନ ହେବେ ଜୈବିକ ସାର ଉପରେ କୃଷକମାନଙ୍କୁ ଅବଗତ କରାଇବେ ଏବଂ ତାଲିମ ମଧ୍ୟ ଦେବେ

ହଁ ହଁ ନେତାମାନେ ବହୁତ ପ୍ରତିଶୃତି ମିଛ କଥା ବହୁତ କଥା କହନ୍ତି ତାଙ୍କ ପ୍ରତିଶୃତି ଯାହା ଆପଣ ଯଦି ନୋଟ୍ କରିକି ବାରମ୍ବାର ବାରମ୍ବର ତାକୁ ରଖିବେ ବା ଟିପ୍ପଣୀ କରି କରି ରଖିଥିବେ ଆଜି ଏହି ଯାଗାରେ ଏଇ ନେତା ଏକଥା କହିଥିଲେ ତାକୁ ଯଦି ଆପଣ ତିନିମାସ ପରେ ପଚାରିବେ ଆପଣ ସେ ଯାଗାରେ ଏକଥା କହିଥିଲେ କାହିଁକି ହେଲାନି ସେ କହିବ ମୁଁ ତ କହିନି ତେଣୁ ନେତାଙ୍କର ସବୁ ଯାକ ପଏଣ୍ଟ ଗୁଡ଼ାକ ଯଦି ଆପଣ ନୋଟ୍ କରିକି ରଖିବେ ତାଙ୍କୁ ହାରିପାରିବେ ପ୍ରଶ୍ନ ଉତ୍ତରରେ ଜିତିପାରିବେ ନହେଲେ ସେ ବୁଲାଇ ବଙ୍କାଇ ସେ କେଉଁ ବାଟେ ନା କେଉଁ ବାଟେ ନ ମାନେ ବାହାରି ଯିବେ ଆପଣଙ୍କ କଥାରୁ ସେଗୁଡ଼ାକ ନୋଟ୍ କରିକି ରଖିଲେ ବେଟର୍ ହେବ ନେତାମାନଙ୍କୁ ଧରନ୍ତୁ ହଁ କନ୍ୟା ତ ଜରୁରୀ ହଁ ଆପଣ କନ୍ୟା ଅତ୍ୟାଚାର ଦେଖୁଥିବେ ଆଜିକାଲି କେମିତିକା ପିଲାମାନେ ପିଲାମାନଙ୍କ ଠୁ ଆରମ୍ଭ କରିକି ଅପ୍ଟୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାରର ଅତ୍ୟାଚାର ସହୁଛନ୍ତି ରାସ୍ତାଘାଟରେ ଠିକରେ ଯାଇ ପାରୁନାହାନ୍ତି ରାସ୍ତାରେ ଗଲା ବେଳକୁ କମେଣ୍ଟ ମାରୁଛନ୍ତି ପୁରୁଷ ଲୋକମାନେ ବା ନିଶାଗ୍ରସ୍ତ ଯେଉଁମାନେ ନିଶା ଖାଇଛନ୍ତି ରାସ୍ତାରେ ସେମାନେ ଝିଅ ପିଲାମାନଙ୍କୁ ଦେଖିଲା ମାନେ ବା ଝିଅ ଯେଉଁ ଯାଉଥିବେ ତାଙ୍କୁ କମେଣ୍ଟ କରୁଥିବେ ଏହିସବୁ ଜିନିଷ ସଂଗ୍ରହ ଖବର ଖବର ଗୁଡ଼ାକ ସଂଗ୍ରହ କରନ୍ତୁ ସଂଗ୍ରହ କରିଲେ ବେଟର୍ ହେବ ହଁ ହଁ